ଆମ ଅଞ୍ଚଳରେ ଦଶମ ଶ୍ରେଣୀ ପରେ ଛାତ୍ର ଛାତ୍ରୀ ମାନଙ୍କର ପ୍ରଥମ ପସନ୍ଦ ଥାଏ ଯେଉଁଟାକି ଆପଣଙ୍କର ଆଇ ଟି ଆଇ ଇଂଜିନିୟରିଂ ଆଉ ଯୁକ୍ତ ଦୁଇ ବିଜ୍ଞାନ ଏହି ସବୁ ବିଷୟ ନେଇ ପଢ଼ିବା ପାଇଁ କାହିଁକି ନା ଆ କର୍ମ ନିଯୁକ୍ତି ପାଇଁ ପ୍ରଥମ ପସନ୍ଦ ଥାଏ ଆଇ ଟି ଆଇ ଇଂଜିନିୟରିଂ ଆଉ ଅଧିକ ଉଚ୍ଚ ଶିକ୍ଷିତ ପାଇଁ ଯେମିତିକି ଡ଼ାକ୍ତରୀ ପାଇଁ ପଢ଼ିବା ପାଇଁ ବୈଜ୍ଞାନିକ ହବ ପାଇଁ ଯୁକ୍ତ ଦୁଇ ବିଜ୍ଞାନ ସେଥିପାଇଁ ସେମାନେ ପଢ଼ନ୍ତି ତେଣୁ ଛାତ୍ରଛାତ୍ରୀ ମାନେ ଆମ ଅଞ୍ଚଳରେ ପ୍ରଥମ ଆ ଯୁକ୍ତ ଦୁଇ ବିଜ୍ଞାନ ତାପରେ ଆଇ ଟି ଆଇ ଇଂଜିନିୟରିଂ କରିବା ପାଇଁ ପସନ୍ଦ କରିଥାନ୍ତି